ବର୍ତ୍ତମାନ ଯୁଗରେ ପରିବହନର ବ୍ୟବସ୍ଥା ନିଶ୍ଚିତ ଭାବରେ ଉନ୍ନତି କରିବା ଆବଶ୍ୟକ କିନ୍ତୁ ଦେଖାଯାଏ କେତେକ ଗ୍ରାମାଞ୍ଚଳରୁ ନିକଟବର୍ତ୍ତୀ ସହରକୁ ପରିବହନର ବ୍ୟବସ୍ଥା ଏତେ ଭଲ ନାହିଁ ତେଣୁ ଯେତେବେଳେ ପରିବହନର ଅବସ୍ଥା ସେତେ ଭଲ ନଥାଏ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାକୁ ସମ୍ମୁଖୀନ ହୋଇଥାନ୍ତି ଯଦି ଦେଖିବା ସେମାନେ ହଠାତ୍ ସହରକୁ ସ୍ୱାସ୍ଥ୍ୟ ସେବାପାଇଁ ଯାଇପାରନ୍ତି ନାହିଁ ପିଲାମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବାପାଇଁ ଭଲ ଭଲ ସ୍କୁଲ୍ କୁ ମଧ୍ୟ ଯାଇପାରନ୍ତି ନାହିଁ ଏବଂ ଲୋକମାନେ ଚାକିରୀ ପାଇଥିଲେ ମଧ୍ୟ ଯେହେତୁ ପରିବହନର ଅଭାବ ଥାଏ ସେମାନେ ମଧ୍ୟ ଠିକ୍ ସମୟରେ ଯାଇକି ପହଞ୍ଚିପାରନ୍ତି ନାହିଁ ତେଣୁ ଆମେ ଯଦି ଦେଖିବା ଗାଁ'ରୁ ସହରକୁ ଯିବାପାଇଁ ହେଲେ ପରିବହନର ବ୍ୟବସ୍ଥାଟା ନିହାତି ରହିବା ଆବଶ୍ୟକ ଏବଂ ଏହି ପରିବହନ ଏହି ସବୁ କାମ ଯଥା ସ୍ୱାସ୍ଥ୍ୟସେବା ଶିକ୍ଷା ଏବଂ ଚାକିରୀ କରିବା ର ସୁଯୋଗକୁ ଏହା ଅଧିକ ପ୍ରସାରଣ କରିଥାଏ ଏବଂ ସାହାଯ୍ୟ କରିଥାଏ କିନ୍ତୁ ଏଇ ଯୋଉ ପରିବହନର ଅଭାବ ଗ୍ରାମାଞ୍ଚଳ ଲୋକମାନେ ଅନୁଭବ କରି ସେମାନେ କିଛି ଲୋକ ଯାଇକି ସହରରେ ରହନ୍ତି କାରଣ ସେମାନଙ୍କର ଲକ୍ଷ୍ୟ ଥାଏ ଭଲ ଶିକ୍ଷା କେମିତି ପାଇବୁ ଭଲ ସ୍ୱାସ୍ଥ୍ୟ କେମିତି ହେବ କେମିତି ଚାକିରୀ କରିବୁ ତେଣୁ କରି ସେମାନେ ଯାଇକି ସହରରେ ରହନ୍ତି